ନୃତ୍ୟ ଲୋକଙ୍କୁ ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ ନୃତ୍ୟ ଦ୍ୱାରା ମଣିଷର ଏକ୍ସର୍ସାଇଜ୍ ହୁଏ ଅଙ୍ଗ ପ୍ରତ୍ୟଙ୍ଗ ପରିଚାଳନା ଠିକ୍ ହୁଏ ତାଦ୍ୱାରା ନୃତ୍ୟ ପରିବେଷଣ କରିବା ଦ୍ୱାରା ଲୋକଙ୍କୁ ଖୁସି ଅନୁଭବ ହୁଏ ତାର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଦୋହଲିଥାଏ ନୃତ୍ୟକୁ ଭଲ ଭାବରେ ନୃତ୍ୟ ପରିବେଷଣ କରିବା ଦ୍ୱାରା ଲୋକମାନେ ଖୁସି ହୁଅନ୍ତି ଖୁସି ହେବାଟା ବହୁତ ଖୁସି ଆଜିକାଲି ଦୁନିଆରେ ରେକର୍ଡ଼୍ ଡ୍ୟାନ୍ସ ଓଡ଼ିଶୀ ନୃତ୍ୟ ଏସବୁ ବିଭିନ୍ନ ପ୍ରକାର ନୃତ୍ୟ ହେବା ଦ୍ୱାରା ଲୋକମାନେ ଖୁସି ଅନୁଭବ କରିଥାନ୍ତି ଲୋକଙ୍କୁ ସୁସ୍ଥ ଲୋକଙ୍କୁ ସୁସ୍ଥ ରଖିବ ନୃତ୍ୟ ଦ୍ୱାରା ମଣିଷ ସୁସ୍ଥ ନୃତ୍ୟ ଦ୍ୱାରା ଲୋକମାନେ ଖୁସି ନୃତ୍ୟ ହିଁ ମଣିଷର ଭବିଷ୍ୟତ